ଆମେ ରୋଗରୁ ସୁରକ୍ଷା ପାଇବା ପାଇଁ ଔଷଧ ଏକ୍ସରସାଇଜ୍ କରିବା ଯୋଗ କରିବା ଆଉ ଫୁଟା ପାଣି ପିଇବା ମଶାରି ବାନ୍ଧିକି ଆମକୁ ଯଦି ଡେଙ୍ଗୁ ହେବ ବୋଲେ ଆମେ ଡାକ୍ତରଖାନା ଯିବା ଆଉ ଆଉ ଗୋଟେ ଥର ଆଉ ସୁବେଇ ଦେବ ଆଉ ଡେଙ୍ଗୁ ଜର ହେଇଯିବ ତେଣୁ ଆମେ ସବୁବେଳେ ମଶାରି ବାନ୍ଧିକି ଶୋଇବା

କେଉଁ ଲୋକ ବି ମଶାରି ବାନ୍ଧିକି ଶୁଅନ୍ତୁ କାହିଁକି ନା ଯଦି ସେ ମଶା ଚୋବେଇ ଦେଲା ଆପଣଙ୍କୁ ତା'ହେଲେ ଆପଣଙ୍କ ରୋଗ ଆଉ ଜଣଙ୍କୁ ଡେଇଁବ ତାଙ୍କ ରୋଗ ଆଉ ଜଣଙ୍କୁ ଡେଇଁବ ସେଥିପାଇଁ ମଶାରି ବାନ୍ଧିକି ଶୁଅନ୍ତୁ ଆଉ ସବୁବେଳେ ଯୋଗ ଏକ୍ସରସାଇଜ୍ କରନ୍ତୁ ଜିମ୍ ଯାଆନ୍ତୁ